ଆଜିକାଲି ଓଡ଼ିଆ ମାନେ କମ୍ ଓଡ଼ିଆ ଏତେ କେହି ପଢୁନାହାଁନ୍ତି କାହିଁକିନା ସବୁ ତ ସଂସ୍କୃତ କିମ୍ବା ଇଂଲିସ୍ ଇଂଲିସ୍ ମିଡ଼ିୟମ୍ ସ୍କୁଲ୍ରେ ସବୁ ଆଜିକାଲି ଆଡ଼୍ମିସନ୍ ହେଇଯାଉଛନ୍ତି ତ ଇଂଲିସ୍ କି ଆଉ ଆମର ହିନ୍ଦୀ କି ବଙ୍ଗଳା ଏମିତି ବଙ୍ଗଳା ତ କମ୍ ଛାଡ଼ ତ ହିନ୍ଦୀଟା ହିଁ ଇଂଲିସ୍ଟା ବେଶୀ ଇଂଲିସ୍ ଉପରେ ଆମର ଚାପ ଦିଆହେଉଛି ତ ସ୍କୁଲ୍ ଖୋଲିଗଲା ବେଳକୁ ଇଂଲିସ୍ ମିଡ଼ିୟମ୍ ସ୍କୁଲ୍ ତ ବାପା ମା' ଆଜିକାଲି ସବୁ ମାନେ ହେଉଛୁ ପଇସା ସମସ୍ତଙ୍କର ଅଛି ତ ସିଏ ସେମାନେ ଇଂଲିସ୍ ମିଡ଼ିୟମ୍ରେ ହିଁ ଆଡ଼୍ମିସନ୍ କରିଦେଉଛନ୍ତି ତ ଓଡ଼ିଆ ମାନେ ପ୍ରତି ଟିକେ କମ୍ ଧାରା ତ ପ୍ରାୟତଃ ମାନେ ଶହେ ଭାଗରୁ ମାନେ ଆଶୀ ଭାଗ ଯଦି ଇଂଲିସ୍ ତ ଆଉ କୋଡ଼ିଏ ଭାଗ ଓଡ଼ିଆ ଓଡ଼ିଆ ବହୁତ କମ୍ ତା'ପରେ ତ ଓଡ଼ିଆ ମାନେ ଇଂଲିସ୍ରେ ମାନେ ଆଜିକାଲି ସବୁ ଇଂଲିସ୍ ଉପରେ ସବୁ ଚାଲିଲା ସଂଖ୍ୟା ପାଖରୁ ଷ୍ଟାଟିଙ୍ଗ୍ କରିକି ହେଡ଼ିଙ୍ଗ୍ ଯାଏଁ ତ ଓଡ଼ିଆକୁ ବହୁତ କମ୍ ଦେଉଛନ୍ତି କ'ଣ ପାଇଁ ତ ଓଡ଼ିଆ ଆମର ଏତେ ନାହିଁ ତ ଇଂଲିସ୍ ଉପରେ ସବୁବେଳେ ମାନେ ଇଏ ଚାଲିଲା ସବୁବେଳେ ସବୁବେଳେ ପ୍ରତ୍ୟେକଟି ମାନେ ଗୋଟେ ୱାର୍ଡ଼ରେ ଯଦି ଆମର ଯେ ଭାଷା ଆମେ ଓଡ଼ିଆ ଭାଷା କହିଥାଉ କେତେବେଳେ କେମିତିକି ଇଂଲିସ୍ ଭାଷା ବି ଆମର ଚାଲିଆସେ ବଟ୍ କିନ୍ତୁ କି ଆଉକିଛି କିନ୍ତୁ ସେଇଠି ଇଂଲିସ୍ରେ ଲଗେଇଲୁ ଯେ ବଟ୍ ତ ସେଗୁଡ଼ା ପ୍ରାୟତଃ ଇଂଲିସ୍ ପ୍ରତ୍ୟେକ ମିନିଙ୍ଗ୍ରେ ହିଁ ଇଂଲିସ୍ ପ୍ରାୟତଃ ତ ଓଡ଼ିଆ ଆମର କମ୍ ତ ମାନେ ହେଉଛି ମାନେ ଇଂଲିସ୍ରେ ସବୁବେଳେ ସବୁବେଳେ ସଂଖ୍ୟା ପାଖରୁ ସବୁବେଳେ ଇଏ କତରୁ ସବୁ ଇଂଲିସ୍ ଟୁ ଇଂଲିସ୍ ତ ଆଜିକାଲି ମାନେ ଓଡ଼ିଆ ସ୍କୁଲ୍ କମ୍ ତା'ପରେ ଏଇ ଯେ ଆମର ଆଗରୁ କ'ଣ ବର୍ଣ୍ଣବୋଧରୁ ଆମେ ସବୁକିଛି ଶିଖୁଥିଲେ ବର୍ଣ୍ଣବୋଧ ଯଦି ଶେଷ କରିଦେଲ ତା'ହେଲେ ଓଡ଼ିଆରେ ସବୁକିଛି ଓଡ଼ିଆ ହିଁ ସବୁ ଶିଖିଗଲ ତ ଆଜିକାଲି ବର୍ଣ୍ଣବୋଧ ହିଁ ଛୁଆମାନେ ଧରୁ ନାହାଁନ୍ତି ଛୁଆମାନେ କ'ଣ ବାପା ମା' ବି ମାନେ ଧରୁନାହାଁନ୍ତି ସବୁ ତ ଇଂଲିସ୍ ଇଂଲିସ୍ ଟୁ ଇଂଲିସ୍ ଗୋଟେ ମାଷ୍ଟର୍ ବି ସେଇ ଇଂଲିସ୍ ଗୋଟେ ମାନେ ଯିଏ ଖଟି ଖାଉଥିବା ଲୋକ ବି ସେ ବି ଇଂଲିସ୍ ମିଡ଼ିୟମ୍ରେ ଛୁଆମାନଙ୍କୁ ପାଠ ପଢ଼ଉଛି ତ ଇଂଲିସ୍ ଟୁ ଇଂଲିସ୍ ଓଡ଼ିଆ ହିଁ ଆମର କମ୍ ଓଡ଼ିଆ ମାନେ ଓଡ଼ିଆ ଭାଷା ମାନେ ବହୁତ କମ୍ ଓଡ଼ିଆ ଭାଷା ପ୍ରତି ଆମର ବହୁତ ଦୁର୍ବଳ